ଓଜନ ବଢାଇବା ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଗାଁ ରେ ବହୁତ ଲୋକପ୍ରିୟ ଉପଚାର ଗୁଡ଼ିକ ରହିଛି ମୁଖ୍ୟତଃ ଓଜନ ବଢାଇବାକୁ ହେଲେ ଆମକୁ ପ୍ରଥମେ ସୁଷମ ଖାଦ୍ୟ ଗୁଡ଼ାକର ବହୁତ ଆବଶ୍ୟକ ପଡ଼ିଥାଏ ଯାହାକି ମାଛ ମାଂସ ଅଣ୍ଡା ଶ୍ୱେତସାର ଜାତୀୟ ଖାଦ୍ୟ ପୁଷ୍ଟିସାର ଜାତୀୟ ଖାଦ୍ୟ ଏବଂ କିଛି ଖଣିଜ ଲବଣ ଗାଁ ର ଉପଚାରଗୁଡ଼ିକ ମଧ୍ୟରୁ ଜାଇ ବୁଟ ମୁଗ ଏଗୁଡ଼ାକ ଖାଇବା ଦ୍ୱାରା ଲୋକମାନଙ୍କ ଶରୀରରେ ପୁଷ୍ଟିସାରର ପରିମାଣ ବଢିଥାଏ ଏବଂ ଲୋକମାନେ ନିଜର ଓଜନ ବଢେଇବା ବଢେଇବାରେ ବହୁତ ସହାୟକ ହୋଇଥାଏ